ହ୍ୟାଲୋ ଆଜ୍ଞା ନମସ୍କାର ହଁ କେପି ସାଲୁଙ୍କି ହୋଟେଲକୁ ଲାଗିଛିକି ହଁ ସାର୍ ମୁଁ ଯେଉଁ ଅର୍ଡ଼ର କରିଥିଲି ଯେଉଁ ଭାତ ଚିକେନ ଆଉ ଡାଲି ଅଣ୍ଡା ସେସବୁ କ'ଣ ଏ ଯାଏଁ ଆସିଲାନି ଆଉ ଆପଣ କହିଥିଲେ ଦଶଟା ଭିତରେ ଆସିକି ପହଞ୍ଚିବ କହିକି ବାରଟା ହେଲାଣି ଆଉ ଆସିକି ପହଞ୍ଚିନି ଆଉ ଆପଣ ଏମିତି ଲେଟ୍ କଲେ କ'ଣ ହେବ ଆମ ଘରେ କେହି ନାହାନ୍ତି ସେଥିପାଇଁ ମୁଁ ରୋଷେଇ କରିନି ଆହୁରି ମୁଁ ଫେର ଆମ ମ୍ୟାରେଜର ମ୍ୟାରେଜର ଅର୍ଡ଼ରଟା ଆପଣଙ୍କୁ ଦେବି ଭାବୁଥିଲି ଆଉ ଆପଣ ଯଦି ଏମିତି କରିବେ ତ ମୁଁ କୋଉ ବିଶ୍ଵାସରେ ଆପଣଙ୍କୁ ଦେବି ସେ ଅର୍ଡ଼ରଟା ଆଉ ସାର୍ ଟିକେ ଜଲ୍ଦି କରନ୍ତୁ ସେମିତି ହେଲେ ସାର୍ ଆଉ ଲେଟ୍ ହୋଇଯିବ ତାପରେ ଫେରେ ଭୋକ ବି ହେଲାଣି ନା ତ ମୁଁ କରଡ଼କମ୍ପା ରୋଡ଼ରେ ଅଛି ଆହୁରି ଆପଣଙ୍କ ଡେଲିଭରି ବଏକୁ ଟିକେ ଫୋନ କରିକି ଜଲ୍ଦି କହିଦିଅନ୍ତୁ ଆହୁରି ତାଙ୍କେ ଆସିକି ଜଲ୍ଦି ପହଞ୍ଚିଲେ ସିନା ହେବ ଏତେ ଟାଇମ ବି ହେଲାଣି ଖରାଦିନ ପୁଣି ରୋଷେଇ ହୋଇନାହିଁ ନା ଘରେ ସେ'ଥିପାଇଁକା କହୁଥିଲି ଆଉ ହଁ ସାର୍ ଟିକେ ଜଲ୍ଦି କରନ୍ତୁ ଖରା ବି ସାର୍ ପ୍ରବଳ ହେଉଛି ଆଉ ଏଠି ରୋଡ଼ରେ ଛିଡ଼ା ହେବା ପାଇଁ ବି ଠିକ ଲାଗୁନି ଆଉ ଟିକିଏ ଜଲ୍ଦି ଜଲ୍ଦି କରନ୍ତୁ